ଆମର୍ ଇଆଡ଼େ ତ ଖୁବ୍ ପ୍ରକାର ଜିନିଷ୍ ବି ବନାହେସି ତା'ପରେ ମାଛ୍ ମାଂସ ବି ରନ୍ଧାହେସି ସାଧା ହିସାବେ ଶାଗ୍ମାନେ ବି ରନ୍ଧାହେସି ପନିପରିବା ରନ୍ଧାହେସି ଭଜାମାନେ ବି କରାହେସି ତ ଆମର୍ କଳାହାଣ୍ଡି ନେ ପ୍ରାୟତଃ ସବ୍କର୍ ଘରେ ଗାଁ ମାନ୍ଙ୍କେ ଯେନ୍ ଯେନ୍ ଜାଗାନେ ରହୁଛୁଁ ପନିପରିବା ମାନ୍ ଚାଷ୍ ବି କରି କରି ନିଜେ ଆନିକରି ବି ଘରେ ଚାଷ୍ କଲାଟା ଖାଏସୁଁ ତ ମତେ ଆମ୍ବିଲା ତୁନ୍ ବେଶୀ ଭଲ୍ ଲାଗ୍ସି ତ ଆମ୍ୱିଲିଆ କର୍ବାର୍ ଲାଗି ଆଗ୍ରୁ ବି ଆମର୍ ଯେନ୍ ଆଗ୍ରୁ ଆମର୍ ଆଇମାନେ କି ମାଆମାନେ କି ଯେତେ ଲୋକ୍ ଥିଲେ ସେମାନେ ରାନ୍ଧୁ ଥିଲେ ଦେଖିଛୁଁ କେନ୍ତା କରି ରାନ୍ଧ୍ସନ୍ କା'ଣା କରି କର୍ସନ୍ କେତେ କା'ଣା ପକାସନ୍ ସବୁ ଦେଖିଥିନୁ ତ ଦେଖିକିନା ଏକା ମୁଇଁ ବି ଶିଖିଥିଲି ସେ ବେଲେ ଆଉ ସେ ଜିନିଷ୍ କେ ଏବେ ରାନ୍ଧ୍ସି ତ ଆମର୍ ଘରେ ବି ସବୁ ଲୋକ୍ ପସନ୍ଦ୍ କର୍ସନ୍ ସେଟା କେ ମିଶିକିନା ଖାଏସୁଁ ସବୁ ଜିନିଷ୍ ଗୁଡ଼୍ ଲାଗ୍ସି ତା'ପ୍ରେ ସେନେ ଆମ୍ବିଲ୍ ଲାଗ୍ସି ତା'ପ୍ରେ ଚୁନା ଗୁଣ୍ଡ୍ ର ସେ ପାଉଡ଼ର୍ ଲାଗ୍ସି ସବୁ ଜିନିଷ୍ ଦେଲେ ଯାଇ ଆମ୍ୱିଳିଆ ତୁନ୍ ବି ହେସି ଏନ୍ତା ହିସାବେ ଆମେ ବନେଇ କିନା ଘରେ ଖାଏସୁଁ